ହ୍ୟାଲୋ ହଁ ମୁଁ ଯେଉଁ ଅଟୋ ବୁକ କରିଥିଲି ଆପଣ କେତେବେଳେ ଆସିବେ ଢେଙ୍କାନାଳ ଯିବାର ଥିଲା ଲେଟ ହୋଇଯାଉଛି ମୁଁ କହିଥିଲି ଆପଣଙ୍କୁ ସାଢ଼େ ଛଅଟାରେ ଆସିବାର ଥିଲା ନା ଏତେ ଲେଟ କ'ଣ ହେଲାଣି ହେଉ କେତେ ଟାଇମ୍ ଲାଗିବ ଆପଣଙ୍କୁ ହେଉ ମୁଁ ସାମଳ ଛକରେ ଅଛି ଆପଣ କେତ ଆସିକି ପହଞ୍ଚନ୍ତୁ ଆଉ କେଉଁଠି ହେଲେଣି ଭୁସଳ ହେଉ ହେଉ ଆସନ୍ତୁ ମୋର ଢେଙ୍କାନାଳ ଯିବାର ଅଛି ଲେଟ ହୋଇଯାଉଛି ଜଲ୍ଦି ଆସନ୍ତୁ ହେଉ